ଓଡ଼ିଶାରେ ଯେପରିକି ବହୁତ ପ୍ରକାର ମନ୍ଦିର ଅଛି ସେଠାରେ ପର୍ଯ୍ୟଟକମାନେ ବହୁତ ବହୁତ ପ୍ରକାର ପରମ୍ପରା ବିଷୟରେ ଜାଣିବା ପାଇଁ ପର୍ଯ୍ୟଟକମାନେ ବୁଲିବାକୁ ଆସନ୍ତି ଯେପରିକି ମନ୍ଦିର ମଠ ଆଶ୍ରମ ଏସବୁ ଜାଗାରେ ପର୍ଯ୍ୟଟକମାନେ ବହୁତ ସାଂସ୍କୃତିକ ବିଷୟରେ ଏବଂ ପରମ୍ପରା ବିଷୟରେ ଜାଣିବାକୁ ଆସନ୍ତି